ସମୟ କ୍ରମେ ଘୋଡ଼ା ଚୋଢ଼ିବା ଆମର ହେଉଛି ଯାହା ହେଉଚି କି ପ୍ରଥମେ ଆମର ଯେତିକି ଥିଲେ ସବୁ ମାନେ ଯେଉଁ ମୁଗଲ ସମ୍ରାଟ କିମ୍ବା ଅକବର ବାବର ଯେଉଁ ଆସିଥିଲେ ସବୁ ବାହାରୁ ସେସବୁ ଆଗରେ ଘୋଡ଼ା ଯାହାକି ମାନେ ଘୋଡ଼ା ଉପରେ ଚଢ଼ିକି ଯଜା ହଉଥିଲେ କି ବାହନ ହଉଥିଲେ ଘୋଡ଼ା ଗୋଟ ଏମିତି ଜିନିଷ ଯାହାକି ପଶୁ ଭିତରେ ସବୁଠୁ ଭଲ ଦୌଡ଼େ ମାନେ ବହୁତ ପେସେନ୍ସ ତାର ସେ ବହୁତ ଲଙ୍ଗ୍ ଦୌଡ଼ିପାରେ ଆଉ ସେ ଘୋଡ଼ା ବି ଅଛେ ଆଉ ବର୍ତ୍ତମାନ ଏବେ ବର୍ତ୍ତମାନ କାଳର ଘୋଡ଼ା ଗୋଟେ ଏମିତି ଗୋଟେ ହେଇଯାଇଛି ପଶୁ ଯାଇକି ମାନେ ବିଲୁପ୍ତ ହେଇଗଲାଣି ଧୀରେ ଧୀରେ ଲୋକ ଦେଖିବାକୁ ବି ପାଉନାହାନ୍ତି ଆସ୍ତେ ଆସ୍ତେ ଦେଖିବାକୁ ପାଉଛନ୍ତି ନା ଅଳପ ଦେଖିବାକୁ ପାଉଛନ୍ତି ନା ଘୋଡ଼ା ଉପରେ ବି କି ଚଢ଼ୁନାହାନ୍ତି ଏ କାହିଁକିନା ବର୍ତ୍ତମାନ ଗାଡ଼ି ଭାଡ଼ି ସବୁ ବାହାରି ପଡ଼ିଲାଣି ଆଗରେ କି ଯିବା ଯେ ମହାରାଜ ଭଳିଆ ଲୋକ ସେସବୁ ଘୋଡ଼ା ପରେ ସବାର କରିକି ଯୁଦ୍ଧ ଲଢୁଥିଲେ କେତେ କ'ଣ ମୋଗଲ ଆଉ ଆମର ଶ୍ରୀମାନ ସମ୍ବାଜୀ ବାଜିରାଓ ଭିତରେ କେତେ ମାଡ଼ ଗୋଳ ହଉଥିଲା ଘୋଡ଼ା ଉପରେ ବସିକି ମାଡ଼ ଗୋଳ ହଉଥିଲେ ପାହାଡ଼ ପାହାଡ଼ ଉପରେ ଡେଇଁ ଯାଉଥିଲେ ତା ବିଷୟରେ ସବୁ କୁହାଯାଇଛି ଏବଂ ଘୋଡ଼ା ଗୋଟେ ଏମିତି ଜିନିଷ ସବୁ ଜାଗାରେ ଚଳିପାରେ ପାହାଡ଼ ଚଢ଼ିପାରେ ପାଣି ଭିତରେ ଯାଇପାରେ ଏବଂ ଆମର ପାହାଡ଼ିଆ ଜାଗା ଯାଇପାରେ ସବୁଠି ଯାଇପାରେ ସେ ସେଥିପାଇଁ ଘୋଡ଼ା ସବୁ ଜାଗାରେ ନେଇକି ଯାଉଥିଲେ ଆଉ ଘୋଡ଼ା ବି ଗୋଟେ ଏମିତି ଜିନିଷ ମାନେ ଖାଇବା ଭଲ ଖାଏ ମାତ୍ର ଖଟେ ବି ସେମିତି ମାନେ ଘୋଡ଼ା ଘୋଡ଼ା ନା ଘୋଡ଼ା ଅଛେ ତାପରେ ସେମିତି ରାଜା ଫାଜା ବି ସବୁ ଆଗରେ ଚଳଉଥିଲେ